ଲମ୍ୱା ବାଇକିଂ କଲା ବୋଲି କି ଆମେ ସାଧାରଣତଃ ସୁସ୍ଥ ଅନୁଭବ କର୍ସୁଁ ଅସୁସ୍ଥ ଅନୁଭବ କର୍ସୁଁ ହାତ୍ ଗୋଡ଼ ଚିୟାସି ପିଠି ଚିୟାସି ବହୁତ୍ ଯନ୍ତ୍ରଣା ଅନୁଭଦ୍ ଅନୁଭବ ହେସି ଆଉ ଲମ୍ୱା ଯାତ୍ରା କଲା ବେଲି କି ଅବଡ଼ ଜବଡ଼ ଖାଇଲେ ବାଟେ ଘାଟେ ବରା ପକୁଡ଼ି ସିଙ୍ଗଡ଼ା ଏ ତେଲିଆ ଜିନିଷ୍ ମାନେ ଆମର ପେଟ୍ ବି ଗଡ଼ବଡ଼ ହେସି ସେଥିର୍ ଲାଗି ଆମେ ଭାତ୍ ଡାଲି ଉପରେ ବେଶା ନିର୍ଭର କର୍ସୁଁ ଆଉ ଭାତ୍ ଡାଲି ହିଁ ଖାସୁଁ ତେଲିଆ ଜିନିଷ୍ ଖାଇଲେ ପେଟ୍ ବି ଯନ୍ତ୍ରଣା ହବା ଆଉ ଦିହ ମୁଡ଼୍ ବି ହାତ୍ ଗୋଡ଼ ବି ପେଟ୍ ବି ଯନ୍ତ୍ରଣା ହେସି ସେଥିର୍ ଲାଗି ଆମେ ବେଶୀ କିରି ଆମେ ଭାତ୍ ଡାଲ୍ ଇ ସବୁ ବ୍ୟବହର କର୍ସୁଁ ଘରୋଉ ଖାଦ୍ୟ ବାହାର ଖାଦ୍ୟ ବ୍ୟବହାର ନାଇ କରୁଁ ଆଉ ଯନ୍ତ୍ରଣାରେ ଆମେ ଟିକେ ଭଲ୍ ହେସୁଁ ଏହି ପ୍ରକାରେ